ମତେ ନୂଆ ଡି ଏସ୍ ଏଲ୍ ଆର୍ କ୍ୟାମେରାରେ ଫଟୋ ଉଠାବାର୍କେ ବହୁତ୍ ଭଲ୍ ଲାଗ୍ସି ଫଟୋ ଉଠାବାର୍ ଦ୍ଵାରା କାଣା ହେସି କି ଆମେ ଭଲ୍ ଭଲ୍ ଲୋକେସନ୍ ଭଲ୍ ଭଲ୍ ଜାଗା ଭଲ୍ ଭଲ୍ ଜିନିଷ୍ ବାବଦ୍ରେ ଜାନିପାର୍ସୁଁ ଭଲ୍ ଭଲ୍ ଜିନିଷ୍କେ ଚିହ୍ନିପାର୍ସୁଁ ଭଲ୍ ପ୍ରକଳ୍ପ ଉପରେ ଆମେ ଫୋକସ୍ କରିପାର୍ସୁଁ ଦେନ୍ ସମସ୍ତେ ଡିଏସ୍ଏଲ୍ଆର୍ରେ ଫଟୋ ଉଠେଇକରି ଫେସ୍ବୁକ୍ରେ ଏବେ ଏବେ ଭଲ୍ ଭଲ୍ ଫଟୋମାନେ ଅପ୍ଲୋଡ଼୍ କରିପାରୁଛନ୍ ଆଉ ତା' ପରେ ହ୍ୱାଟ୍ସଆପ୍ରେ ନିଜର୍ ଡି ଟି ଡି ପି ଦେଇପାରୁଛନ୍ ଇନ୍ଷ୍ଟାରେ ବହୁତ୍ ପ୍ରକାରେ ଭାଇରାଲ୍ ହେଇପାରୁଛନ୍ ଦେନ୍ ଏବେ କାଣା ହଉଛେ ସମସ୍ତେ ଅଲଗା ଡି ଏସ୍ ଏଲ୍ ଆର୍ ଫଟୋ ଜାଗାରେ ନିଜର୍ ମୋବାଇଲ୍ରେ ଫଟୋମାନେ ନେଇକରି ସେଇ ସ୍ମୃତିଗୁଡ଼ାକକେ ସ୍ମରଣୀୟ ଭାବରେ ରଖିପାରୁଛନ୍ ଯେନ୍ଟାକେ ଦେଖିକରି ପରବର୍ତ୍ତୀ ଟାଇମ୍ରେ ବହୁତ୍ ଖୁସ୍ ଲାଗ୍ସି ଆଉ ନିଜର୍ ସ୍ମୃତିକେ ମନେରଖ୍ବାର୍କେ ଗୁଟେ ସୁଯୋଗ ମିଲ୍ସି ଯେନ୍ ସୁଯୋଗ୍ ଦ୍ଵାରା ଆମେ ବହୁତ୍ ପଛେ ଦେଖିକରି ସେଇ ଫଟୋକେ ବହୁତ୍ ଉସତ୍ ହେଇପାର୍ସୁଁ